ଓଡ଼ିଆ ଭାଷା ହେଉଛି ଏକ ପ୍ରାଚୀନ ଭାଷା ହିନ୍ଦୀ ଭାଷା ମଧ୍ୟ ଏକ ପ୍ରାଚୀନ ଭାଷା ଓଡ଼ିଆ ଭାଷା ଓଡ଼ିଆ ଲୋକମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି ସେମାନେ ହିନ୍ଦୀ ଭାଷା ବୁଝିପାରନ୍ତି ଅତି ସହଜରେ କହି ନ ପାରିଲେ ମଧ୍ୟ ସେମାନେ ଉତ୍ତର ଦେଇଥାନ୍ତି ଆମର ଭାରତର ଅନ୍ୟ ଜାଗା ଗୁଡ଼ିକରେ ହିନ୍ଦୀ ଭାଷାର ଚାହିଦା ବହୁତ ଅଛି ଯେପରିକି ଆମେ ହିନ୍ଦୀ ଯୁଆଡ଼େ ଯାଉ ହିନ୍ଦୀରେ କଥାବାର୍ତ୍ତା ହୋଇଥାଉ ସେମାନେ ଓଡ଼ିଆ ବୁଝିଥାନ୍ତି କିନ୍ତୁ ହିନ୍ଦୀରେ କହିଥାନ୍ତି ଆମେ ମଧ୍ୟ ହିନ୍ଦୀ ଭାଷା ବୁଝି ସେମାନଙ୍କ ସହିତ କଥା ହୋଇପାରିଥାଉ